ଆମର ଗାଁରେ ଯାହାକୁ କୁକୁର ଚାବ୍ସି ଆମେ ତାହାକୁ ପହିଲା ନେଇକରି ତାର ଯେଉଁ ଜାଗାରେ ବି ଚାବିଥିସି ସେ ଜାଗାରେ ପାଣିରେ ଭଲ କରି ସଫା ରଫା ପ୍ରଥମରୁ କରେଇ ଦେସୁଁ ଆର୍ ତା'ପରେ ଗୋଟିଏ କପଡ଼ା ଆଣିକରି ବିଷ ନାହିଁ ଚଢ଼ିବ ବୋଲିକରି ଆମେ ସେ ଜାଗାରେ ବନେଇକରି ଭିଡ଼ାଇ ଦେସୁଁ ଭିଡ଼ିକରି ବାନ୍ଧି ଦେସୁଁ ଆର୍ ଗାଁର ଯେଉଁ ଗୁଣିଆ ବୈଦ୍ୟ ଅଛନ୍ତି ତାଙ୍କର ପାଖକୁ ଆମେ ନେଇକରି ପହିଲା ଚିକିତ୍ସା କରାସୁଁ ଫୁଙ୍କା ଝଡ଼ା କରାସୁଁ ସେମାନଙ୍କର ପାଖେ ଯେତିକି ବି ବିଦ୍ୟା ଥିବ ସେମାନେ ପ୍ରଥମେ ସେହି କୁକୁରଟି ଯାହାକି ଚାବି ଥିବା ତାହାକୁ ଚିକିତ୍ସା କରସନ୍ ଆର୍ ପରେ ଆମର ଗାଁରୁ ଆମେ ସେ ଡକାଇକରି ପାଖର ଡାକ୍ତରଖାନାକୁ ନେସୁଁ ଆର୍ କୁକୁର ଚବା ଚିକିତ୍ସା ଯିଏ କର୍ସି ସେ ଡାକ୍ତରର୍ ପାଖକୁ ଆମେ ତାହାକୁ ନେଇକରି ଚିକିତ୍ସା କରାସୁଁ ଆଉ ଡାକ୍ତର ଯାଅ ବୋଇଲେ ଆମେ ଘରକୁ ଆସୁଁ